ଆମର ଯେଉଁ ରାଉଲକେଲାରେ ବୈଷ୍ଣବୀ ମନ୍ଦିର ଅଛି ପାହାଡ଼ ଉପରେ ସେଇଟାକୁ ମୁଁ ବୁଲିବାକୁ ଯାଇଥିଲି କିନ୍ତୁ ସେ ମନ୍ଦିର ଦେଖିଲା ପରେ ମୋର ସେ ଚିତ୍ର ପାହାଡ଼ ଆଙ୍କିବାକୁ ବହୁତ ଇଚ୍ଛା ହେଲା କିନ୍ତୁ ତାର ଯେଉଁ ଗଭୀର ଗଭୀର ଯେଉଁ ପାହାଡ଼ ଅଙ୍କାବଙ୍କା ତାହା ମୁଁ ଚେଷ୍ଟା କରିବି ଆଙ୍କି ପାରିନି ନାହିଁ କି ଚିତ୍ର କରି ନାହିଁ